ହ୍ୟାଲୋ ହ୍ୟାଲୋ ଦୀପାଞ୍ଜଳି ଦିର ହଁ କୁହନ୍ତୁ ଆଜ୍ଞା ଆମର ବଡ଼ ଜ୍ୱେଲେରୀ ବଡ଼ ଜ୍ୱେଲେରୀ ଅଛି ସବୁ ପ୍ରକାର ଜିନିଷ ଆମେ ରଖୁ ସୁନା ରଖୁ ରୂପା ମଧ୍ୟ ରଖୁ ଆପଣ କ'ଣ ଚାହୁଁ ହଁ ହଁ ସବୁ ସବୁ ସବୁ ଆମେ ରଖିଛୁ ଆପଣ କ'ଣ ନେବା ପାଇଁ ଚାହୁଁଛନ୍ତି କି ହଁ ଏବେ ୱାନ୍ ଗ୍ରାମ୍ ଗୋଲ୍ଡ ମିଳୁଛିି ଗୋଲ୍ଡ ପଲିସ୍ ବି ମିଳୁଛିି ଆପଣ ସବୁପ୍ରକାର ଆଭେଲେବୁଲ୍ ଅଛି ମେକିଂ ଚାର୍ଜ ବି ଆମ ଦୋକାନରେ ଭଲ ଅଛି ଆପଣ ଯାହା ଚାହିଁବେ ଆଗରୁ ତ ରେଟ୍ ଅଧିକ ଥିଲା ଏବେ ବର୍ତ୍ତମାନ କମିକି ତାହା ଅଠ୍ଷଠି ହଜାରରେ ପହଁଞ୍ଚିଛି ଆପଣ ଆସନ୍ତୁ ଖାଲି ରେଟ୍ ପଚାରିଲେ ହେବନି ଆପଣ ନିଜେ ଆସିକି ଦେଖନ୍ତୁ ଦେଖିବା ଆପଣ ଦେଖ ବହୁତ ସୁନ୍ଦର ସୁନ୍ଦର ଡିଜାଇନ୍ର ସବୁ ଜିନିଷ ଆଭେଲେବୁଲ୍ ଅଛି ମ୍ୟାଡ଼ମ୍ ଆପଣ ଆସନ୍ତୁ ଦୋକାନକୁ ଆସିକି ଭିଜିଟ୍ କରନ୍ତୁ ତା'ପରେ ଆପଣ ଦେଖିବେ ଆଉ ନିଶ୍ଚିନ୍ତ ଖାଲି ହାତରେ ଫେରିକି ଯିବେ ନାହିଁ ଏନିଟାଇମ୍ ମ୍ୟାଡ଼ମ୍ ଆପଣ ଯେତେବେଳରୁ ଆସିବେ ମୋ ସହିତ ଆପଣ ଦେଖା କରିପାରିବେ କିଛି ଅସୁବିଧା ନାହିଁ ଆପଣଙ୍କୁ ସବୁ ପ୍ରକାର ସୁବିଧା ଆମ ଦୋକାନରୁ ଆପଣଙ୍କୁ ମିଳିବ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଆସନ୍ତୁ ଏବେ ତ ବହୁତ କଷ୍ଟମର୍ ଅଛନ୍ତି ମୁଁ କଲ୍ ଟିକେ ଏବେ ରଖୁଛି ଆପଣ ଆସିଲେ ଆଉ ଦେଖାହେବ ଆପଣ ଯାହା ଚାହିଁବେ ସୁଲଭ ମୂଲ୍ୟରେ ଆମ ଦୋକାନରୁ ପାଇବେ ଆଜ୍ଞା ରଖନ୍ତୁ ଆଜ୍ଞା